ହ୍ୟାଲୋ ମ୍ୟାଡାମ୍ ନମସ୍କାର ମ୍ୟାଡାମ୍ ମୋର ପାଞ୍ଚ ଦିନ ହେଲା ପେଟ ବ୍ୟଥା ହେଉଛି ସାଇଡ୍ ପେଟ ବ୍ୟଥା ହେଉଛି ମ୍ୟାଡାମ୍ ମୁଁ ପାଖ ଦୋକାନରୁ ମେଡିସିନ୍ ଖାଉଥିଲି ସେଇଟା ଜମା ଭଲ ହେଉନାହିଁ ଆପଣଙ୍କର ସେଠି ବେଶି ପଇସା ମ୍ୟାଡାମ୍ ସେଠି ଲାଇନ୍ରେ ଛିଡ଼ା ହେବାକୁ ପଡ଼ୁଛି ସେଥିପାଇଁ ଯିବାକୁ ଇଚ୍ଛା ହେଉନାହିଁ ମ୍ୟାଡାମ୍ ଗୋଟିଏ ଥର ଯାଇଥିଲି ଜଗି ଜଗି କି ଛିଡ଼ା ହୋଇକି ବିରକ୍ତ ହୋଇକି ପଳାଇ ଆସିଲି ହେଉ ତା' ହେଲେ ଯିବି ଆଉ ଆଉ କ'ଣ କ'ଣ ସବୁ ମେଡିସିନ୍ ବାହାରିଛି ଆପଣଙ୍କର ସେଠି କେଉଁ କେଉଁ ଡକ୍ଟର ସବୁ ଆସୁଛନ୍ତି ମ୍ୟାଡାମ୍ ହେଉ ଠିକ୍ ଅଛି ତା'ହେଲେ ମୁଁ ଯିବି ତା' ହେଲେ ମ୍ୟାଡାମ୍ ବ୍ଲଡ୍ ପରୀକ୍ଷା ହେବ ହେଉ ତା'ହେଲେ ହଁ ମ୍ୟାଡାମ୍ ହଁ ମ୍ୟାଡାମ୍ ମୁଁ ଦେଖିବା ଏବେ ତ ମେଡିସିନ୍ ଖାଉଛି ଆସିବି ଦେଖିକି କେଉଁଦିନ ହେଲେ ଆଉ ଆସିବି କାଲିକୁ କି ଆସିବି କାଲି ପରଦିନ ଦୁଇ ଦିନ ଭିତରେ ଆସୁଛି ମ୍ୟାଡାମ୍ ହଁ ମ୍ୟାଡାମ୍ ଠିକ୍ ଅଛି ହଁ ହେଉ ମ୍ୟାଡାମ୍ ନମସ୍ତେ ମ୍ୟାଡାମ୍